ମୋ ସ୍ୱାମୀ ଜଣେ ରୋଜଗାର କରିବା ପାଇଁ ଆଉ ଆମେ ଛଅ ସାତ ଜଣ ମଣିଷ ଚଳୁ ମୋ ଶାଶୂ ଶ୍ୱଶୁର ଛୁଆ ଦୁଇ ତିନିଜଣ ମୁଁ ଆଉ ଔଷଧଟା ଆମର ବହୁତ ପଇସା ଖର୍ଚ୍ଚ ହେଇଯାଏ ଔଷଧ ତ ଆଜିକାଲି ଯାହା ରେଟ ସେଥିରେ ଫେର ଥଣ୍ଡା ଜ୍ଵର ମୁଣ୍ଡବିନ୍ଧା ଆଉ ତ ଭଲମନ୍ଦ ରୋଗବାଗ ଯାହା ହେଉଛି ଆଉ ମୋ ସ୍ୱାମୀଙ୍କର ସାତ ହାଜର ଟଙ୍କା ରୋଜଗାର ମାସକୁ ଆଉ ତାଙ୍କର ସେଇ ଔଷଧରେ ଆମର ବେଶୀ ପଳାଉଛି ଖାଇବା ପିଇବା ଛୁଆଙ୍କ ପାଠପଢ଼ା ସେଥିରେ ଔଷଧରେ ତ ବହୁତ ପଇସା ପଳାଉଛି ଔଷଧ କେମିତି କ'ଣ କରିବୁ ଔଷଧ ତ ବହୁତ ରେଟ୍ କରି ଦେଇଛନ୍ତି ଯଦି ବଟିକା ମାନେ କିଣିକି ଆଣିବୁ ସେ ପଚାଶ ଟଙ୍କା ହେବ ଆଉ ମେଡ଼ିସିନ୍ ଫେଡ଼ିସିନ୍ ସବୁ ଯେଉଁ ବଡ଼ ବଡ଼ ମେଡ଼ିସିନ୍ ଯଦି ବୋତଲ ବାଲା ଆଣିବୁ ସେତ ଆହୁରି ଅଧିକ ପଇସା ଔଷଧରେ ଆମର ବହୁତ ପଇସା ପଳାଉଛି ଔଷଧ ଆଉ ଟିକେ କମ୍ ହେଲେ ହୁଅନ୍ତା କେହି କମାଇବ